ହେଲୋ କିଏ କହୁଥିଲେ ଆଜ୍ଞା ଆଚ୍ଛା କାଠ ନଉଥିଲେ ଆଜ୍ଞା ହଁ ହଁ ହଁ କୁହନ୍ତୁ ଓ ଆଜ୍ଞା ହଁ ଆପଣ କାଠ ନେଇଥିଲେ କୋଉ କାଠ ନେଇଥିଲେ ଯେ ଆଜ୍ଞା କୋଉଟା ନେଇଥିଲ କହିଲେ ଆଉ ଆଚ୍ଛା ଶିଶୁ କାଠ ନେଇଥିଲ ଆଜ୍ଞା ହଁ ହଁ କୁହନ୍ତୁ ଆଜ୍ଞା ହଁ ରେଟ୍ରେ ଆଜ୍ଞା ଶିଶୁ କାଠଟା ଶିଶୁ କାଠ ଆଜ୍ଞା ତ ରେଟ୍ ଏବେ ବଢ଼ିଯାଇଛି ଆଉ ଦେଖୁଛନ୍ତି ତ ଗଛ ପତ୍ର ସବୁ କେମିତି ଯାକ ଆଉ କାଠ ରେଟ୍ ଟିକେ ଆଜ୍ଞା ବଢ଼ିଯାଇଛି ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଦେଖନ୍ତୁ ମୁଁ କ'ଣ ବଢ଼ଉଛି ଆଜ୍ଞା ଆଜ୍ଞା ମୁଁ ବି ତ ରେଟ୍ ଦେଇକି କିଣିକି ଆଣୁଛି ଆପଣଙ୍କୁ ଦେଉଛି ଆଉ ମୁଁ କ'ଣ ବଢ଼ଉଛି ଯେ ଆଜ୍ଞା ସରକାର ଯୋଉଟା ବଢ଼ଉଛି ଆଉ ହଁ ଯାହା ହଉ କ'ଣ କରିବା କହିଲେ ଆଜ୍ଞା ଏବେ ଏବେ ଆମେ କ'ଣ କରିବୁ ଆଜ୍ଞା ସରକାର ତ ରେଟ୍ ବଢ଼ଉଛି ଆମେ ତ ହେଲେ ରେଟ୍ ଦେଇକି କିଣୁଛୁ ଆଜ୍ଞା ତାପରେ ତ ଆପଣ ଜାଣିଛନ୍ତି ନେଉଛନ୍ତି କାଠ ଫାଠ ସବୁ ଜାଳୁଛନ୍ତି ଆମର ତ ଜିନିଷ ଆପଣ ଦେଖୁଛନ୍ତି ହଁ ଆଜ୍ଞା ଦେଖନ୍ତୁ ଦେଖନ୍ତୁ ଏବେ ଆପଣ ବୋଲି ନୁହଁନ୍ତି ଆଜ୍ଞା ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟରେ ଆପଣ ଯାହାକୁ ପଚାରୁଛନ୍ତି ପଚାରନ୍ତୁ ଆମର ବିଷୟରେ ପଚାରିବେ ବୁଝିବେ ରେଟ୍ରେ ଆପଣ ଆଜ୍ଞା କୋଉଠି ବି ଆପଣ ଯଦି ଆମ ରେଟ୍ରେ ପାଇବେ ବୋଲେ ମୋତେ କହିବେ ବୁଝିଲେ ମୁଁ ସବୁଠୁ ଆଜ୍ଞା ମୋ ହଁ କୁହନ୍ତୁ ହଁ ଯେ ଆସନ୍ତୁ ଆଉ ମୁଁ ଆହୁରି ଆଜ୍ଞା ଡିସ୍କାଉଣ୍ଟ ବି ଦେଇକିନା ଛାଡ଼ୁଛି ଆପଣ ଯେହେତୁ ପୁରୁଣା କଷ୍ଟମର୍ ଆଉ ଆପଣଙ୍କୁ ତ ଡିସ୍କାଉଣ୍ଟ ଦେଇକିରି ଛାଡ଼ିଛି ଆଜ୍ଞା ଆଉ ଆଉ ଅଧିକା ଆଉ କ'ଣ ମୁଁ କରିପାରିବି ଆଜ୍ଞା ମୁଁ ବି ଲାଭ ବେଶୀ ରଖିନି ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ବୁଝିପାରୁଛି ଯେ ଆଜ୍ଞା କ'ଣ କରିବା ଦେଖନ୍ତୁ ଜି ଏସ୍ ଟି ଏବେ ବଢ଼ିଗଲାଣି ଆଉ ରେଟ୍ ତ ସବୁ ବଢ଼ିଗଲାଣି ଆପଣଙ୍କର ତ ଏବେ ବଜେଟ୍ ଖବର ବୁଝୁଥିବେ ଏବେ ସବୁ ବଜେଟ୍ ସବୁ ଜିନିଷ ବଢ଼ିଲାଣି ଆଉ ଆପଣ ଆପଣ ତ ସବୁ ଜାଣୁଛନ୍ତି ଆଜ୍ଞା ଆପଣ ଏମତି ଗୋଟେ ବ୍ୟବସାୟ ଆଜ୍ଞା ବ୍ୟବସାୟ ବୁଝିଲେ ଆଉ ଆପଣଙ୍କୁ କ'ଣ ଲୁଚା ଅଛି କି ଆଜ୍ଞା ମୁଁ ଆପଣଙ୍କୁ ଅଧିକା ବଢ଼େଇକି କହିବି କହିଲେ ଆଜ୍ଞା ମୁଁ କ'ଣ କରିବି କହିଲେ ଦେଖନ୍ତୁ ଏବେ ନୂଆ ମାଲ୍ ରିସେଣ୍ଟ୍ଲି ଏବେ ନୂଆ ମାଲ୍ ମଗେଇଛି ଆଜ୍ଞା ବୁଝିଲେ ଏବେ ନୂଆ ମାଲ୍ ଯୋଉ ମୁଁ ନୂଆ ରେଟ୍ ଦେଇକି ଆଣିଛି ଆଜ୍ଞା ଆଉ ମୁଁ ଆପଣଙ୍କୁ ଠକି ଦେବି ଆଜ୍ଞା ଆପଣ ମୋତେ ଏତେ ଦିନର କଷ୍ଟମର୍ ମାନେ ଏତେ ଦିନର ଲୋକ ଆପଣ ମତେ ଚିହ୍ନି ନାହାନ୍ତି ନା କ'ଣ ମୁଁ ଏବେ ପୁରୁଣା ଲୋକ ଆପଣ ମୋତେ ଏମିତି କହୁଛନ୍ତି ବୁଝିଲେ ଆପଣ ଜାଣିଛନ୍ତି ଆଜ୍ଞା ଆମ ବେଶୀ ଦେଖନ୍ତୁ ମୁଁ ବେଶୀ ରେଟ୍ ମୋର ଯେତିକି ଦରକାର ମୁଁ ସେତିକି ବେପାର ପଚାର ହ ହଉ ଆପଣ ବୁଝୁନାହାନ୍ତି ଆଜ୍ଞା ଆପଣ ଯୋଉ ବେପାର ବୁଝନ୍ତୁ ଏବେ ଆମେ ଆମେ ମୋର ଯୋଉ ଯୋଉ ଆମର ସେ ସବୁ ଆପଣଙ୍କୁ କ'ଣ କହିବି ଆଉ ଆଜ୍ଞା କହିଲେ ମୁଁ ପଇସାଟା ଆଜ୍ଞା ଆପଣଙ୍କଠୁ ଅଧିକା ନେଇ ପଇସାଟେ ଆପଣଙ୍କୁ ଅଧିକା ନେଇ ନି ଆଜ୍ଞା ଯାହା ରେଟ୍ ଆପଣଙ୍କୁ ଦେଖନ୍ତୁ ଆଜ୍ଞା ଆମର ନିଜର ବୋଲି ନାଇ ନା କାଠ ରେଟ୍ ଆପଣ ଦେଖୁ ନାହାନ୍ତି ଆଜ୍ଞା କେତେ ରେଟ୍ ବଢ଼ିଗଲାଣି

ହଁ ହଁ ହଉ ହଉ ହଉ ଆଜ୍ଞା ରହିଲି ରହିଲି ଆଜ୍ଞା